ଟୁର୍ଣ୍ଣାମେଣ୍ଟ ଅୟୋଜନ କରୁଥିବା କୌଣସି ରାଜନୈତିକ ଗୋଷ୍ଠୀ କିମ୍ବା ସଂଗଠନ ଅଛି ରାଜନୈତିକ ଗୋଷ୍ଠୀ ହେଲେ ଏମସିପି ଏବଂ ସଂଗଠନ ହେଉଛନ୍ତି ଆମର ଅଜୁବା ଇଲେଭେନ ଗୋଷ୍ଠୀ ଅଛନ୍ତି ସେମାନେ ଜିଲ୍ଲା ସ୍ଥରୀୟ ଖେଲ ପ୍ରଦର୍ଶନ କରନ୍ତି ରାଜ୍ୟସ୍ତରୀୟ ଖେଳ ପ୍ରଦର୍ଶନ କରନ୍ତି ଯେମିତିକି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଖେଲ ପ୍ରଦର୍ଶନ କରି ସମ୍ମାନିତ ହୋଇ ବହୁତ ଜାଗାରୁ ଆସିଚନ୍ତି ଏବଂ ସମସ୍ତେ ନିଜ ହିସାବରେ କାର୍ଯ୍ୟ ତୁଲେଇଥାନ୍ତି ଏବଂ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ କରିଥାନ୍ତି ଏବଂ ଖେଲ ପ୍ରଦର୍ଶନ କରି ଭଲ ଖେଲ ପ୍ରଦର୍ଶନ କରନ୍ତି ତେଣୁ ଏହି ଗୋଷ୍ଠି ଏକ ସଂଗଠନ ବା ଅନ ଅନେକ ନାଁ ନାମ କମେଇଛି ଏଥିରେ କିଛି ସନ୍ଦେହ ନାହିଁ